ମୁଁ ଗୋଟେ ମୋବାଇଲ ଆଣିଥିଲି ଦୋକାନରୁ ସାମସଙ୍ଗ ଗ୍ୟାଲେକ୍ସି ସେଇ ମୋବାଇଲର କ୍ୟାମେରାଟା ବହୁତ ଖରାପ ହେଇଗଲା ଏବଂ ଭଏସ କଲ୍ଟା ବି ଖରାପ ହେଇଗଲା ଏଣୁକରି ମୁଁ ଦୋକାନବାଲାକୁ ଦେଲି ସେ ଦେଇଥିଲେ ଦୁଇ ବର୍ଷର ୱାରେଣ୍ଟି ମୁଁ ସେ ମୋବାଇଲ ଦେଲି ମୋବାଇଲ ଦେଖିଲି ଆଉ ଖରାପ ଅଛି କ୍ୟାମେରା ଏବଂ ସ୍ପିକର୍ଟା ଖରାପ ଅଛି ସେଇଟା ଚେଞ୍ଜ କରିଦିଅନ୍ତୁ ସେ ଦୋକାନବାଲା ଯେହେତୁ ଦୁଇ ବର୍ଷ ୱାରେଣ୍ଟି ଦେଇଥିଲେ ସେ ନେଲେନି ସେ କହିଲେ ରିପ୍ୟାରିଂ କରିକି ଦେବି ମୋର ଠିକ ଅଛି ଆପଣ ଦିଅନ୍ତୁ ରିପ୍ୟାରିଂ କରିକିରି ହେଲେ ସେ ମତେ ସମୟ ଦେଲେ ସାତ ଦିନି ଛାଡ଼ିକିରି ଆପଣ ଆସନ୍ତୁ ଆପଣ ମୋବାଇଲ କେୟାରରେ ଆମେ ବନେଇ ଆପଣଙ୍କୁ ରିଟର୍ଣ୍ଣ କରିବୁ ସେହେତୁ ମୁଁ ଆସିଲି ସାତ ଦିନ ଛାଡ଼ିକିରି ମୁଁ ଗଲି ଫେର ଦୋକାନକୁ ପଚାରିଲି ସେ କହିଲେ ଆପଣଙ୍କର ମୋବାଇଲଟା ବର୍ତ୍ତମାନ ହେଇନି ଆଉ ଦି ଦିନ ଛାଡ଼ିକିରି ଆସନ୍ତୁ ଆପଣ ମୋବାଇଲଟା ରିପ୍ୟାରିଂ ହେଇଯାଇଥିବ ସେ ଫେରେ ମୁଁ ଦି ଦିନି ପରେ ଫେର ଗଲି ତାହେଲେ ସେ ଦୋକାନ ବାଲା କହିଲେ ଯେ ଆପଣଙ୍କର ୱାରେଣ୍ଟି ବର୍ତ୍ତମାନ କିଛି କାମ ଦେବନି ଆଉ ମୋବାଇଲ ଯଦି ଆପଣ ବନେଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କର ଏକ୍ସଟ୍ରା ପଇସା ଆପଣଙ୍କୁ ପଡ଼ିବ ଏ ପ୍ରକାର ସେ କହିଲେ ତେଣୁ ମୁଁ କହିଲି ଯେହେତୁ ଆପଣଙ୍କର କମ୍ପାନୀର ୱାରେଣ୍ଟି ଆପଣଙ୍କର ଥିଲା ଆଉ ମୁଁ କାହିଁକି ଆପଣଙ୍କୁ ମୁଁ ପଇସା ଦେବି ମୋର ୱାରେଣ୍ଟି ହିସାବରେ ଆପଣ ମୋର ମୋବାଇଲ ବନେଇକି ଦିଅନ୍ତୁ ନାହିଁ ତ ଆପଣ ପିସ୍ ଚେଞ୍ଜ କରନ୍ତୁ ସେ ଦୋକାନ ବାଲା ସେ ମନା କଲେ ମତେ କହିଲେ ନାଇଁ ପିସ୍ ଆପଣ ଚେଞ୍ଜ ହେଇପାରିବନି ଆଉ ବନେଇ ବି ପାରିବୁନୁ ସେ ମୋବାଇଲ ଆପଣ ନେଇଯାଆନ୍ତୁ ବୋଲି ସେ କହିଲେ